ଆମ ଛାତ ଉପରେ ଗାମ୍ଲା ରଖିଛୁଁ ଗାମ୍ଲାରେ ଖତ୍ ମିଶା ଖତ୍ ମିଶେଇକିର ମାଟି ଦଉଛୁଁ ଆରୁ ସେ ଗାମ୍ଲାରେ ଛାତ୍ ଉପରେ ରଖିକରି ଆମେ ଫୁଲ୍ ଗଛ୍ ଜଗଉଚୁଁ ଆର୍ ସେନ ପାଣି ଦେଉଛୁଁ ଆଉ ଛାତର ଭାଙ୍ଗ୍ ରେ ଦେଇଛୁଁ ଆରୁ ମଝିରେ ମଝିରେ ତାହାକେ ଫୁଲ୍ ଗଛ୍ ସବୁ କଟାଯାଉଛେ ତାମାନେ ସବୁ ବଡ଼୍ ବଡ଼୍ ଫୁଲ୍ ଫୁଟିବା ସେନ ଗୁଛା ମେଲ୍ବା ସବୁ ଗଛ ଆରୁ ମାଟି ପୂରା ଭର୍ପୂର ଦିଆହଉଛେ ଆରୁ ଛାତର ସବୁ କୋଣରେ ଆମେ ଲଗେଇଛୁଁ ଆର୍ ଛାତରେ ବି ପାଣି ଦେଉଛୁଁ ଗାମ୍ଲାମାନଙ୍କୁ ପାଣି ଦଉଛୁଁ ଖତ ମିଶା ମାଟି ବି ଦଉଛୁଁ ଆଉ ମଝିରେ ମଝିରେ ଆମେ ସେଟା ଯତ୍ନ କରୁଛୁ ବହୁତ୍ ଯତ୍ନ କରୁଛୁ ସେଟାକେ ଆରୁ ଆଉ ମାଟି ତଲେ ବି ଯାହା ବି ଆମେ ଲଗେଇଛୁଁ ଫୁଲଗଛଟା ମାଟି ତଲେ ତ ଆହୁରି ଭଲ୍ ହଉଛି ମାଟିର ଭିଟାମିନ୍ଗୁଡ଼ାକ ସବୁ ଗଛ ପାଉଛି ଆରୁ ସେ ବହୁତ୍ ବଡ଼୍ ବଡ଼୍ ଫୁଲ୍ ବି ହେଉଚି ଆଉ ଆମେ ତାକୁ ବିକୁଚୁ ବିଲ ଆଉ ଘରେ ପୂଜାରେ ବି ଲଗଉଛୁଁ ଆମ୍କୁ ଫୁଲର ଅସୁବିଧା କିଛି ନାଇ ନ ଆମ୍ର ବାରିଆଡ଼େ ବି ବହୁତ୍ ଫୁଲ ଅଛେ ଗଞ୍ଜା ଫୁଲ୍ ଲଗେଇଛୁଁ ଆମେ ମନ୍ଦାର୍ ଫୁଲ୍ ଲଗେଇଛୁଁ ଚମ୍ପା ଫୁଲ୍ ଲଗେଇଛୁଁ ଆରୁ ଲଗେଇଛୁଁ ଆମେ ଗୁଲାପ୍ ଫୁଲ୍ ଲଗେଇଛୁଁ ଆଉ ସେବ୍ତି ଫୁଲ୍ ବି ଲଗେଇଛୁଁ ଏକଦମ୍ ବହୁତ୍ ସୁନ୍ଦର୍ ଦିଶ୍ଛିଁ